ମୋ'ର ଟିଭି ଶୋ ପ୍ରିୟ ଟିଭି ଶୋ ଦେଖିବାକୁ ମୋତେ ସବୁବେଳେ ଭଲ ଲାଗେ ଟିଭି ଶୋରେ ଯେଉଁ ଆସେ ରଜ କ୍ୱିନ ସେଇଠି ତ କେତେ ମାନେ ଗାଁରୁ ବି ଝିଅମାନେ ସହରରୁ ଝିଅମାନେ ସବୁ ଆସନ୍ତି ସବୁ ପ୍ରତିଭା ଦେଖାନ୍ତି ଡ୍ୟାନ୍ସ କରନ୍ତି ଗୀତ ଗାଆନ୍ତି ବିଭିନ୍ନ କ୍ୱୋଶ୍ଚିନ୍ର ଆନ୍ସର ଦିଅନ୍ତି ଆଉ ଆମର ଗୋଟିଏ ହେଲା ଆଉ ରଜର ସବୁ ବିଧି ନିୟମ ସବୁ ଜାଣିକି ସେ କୁହନ୍ତି ଯାହାକି ପରମ୍ପରା ଆମର ରହିଛି ସେସବୁ ବି କହିଥା'ନ୍ତି ସମସ୍ତଙ୍କୁ ପ୍ରଭାବିତ କରେ ଯେଉଁମାନେ ଦେଖନ୍ତି ଆଉ ମୋତେ ବିଭିନ୍ନ ଶୋ ଦେଖିବାକୁ ଭଲ ଲାଗେ ଛୋଟ ଛୋଟ କୁନି ଡ୍ୟାନ୍ସ ଓଡ଼ିଶା ସେଇଟା ବି ଦେଖିବାକୁ ଭଲ ଲାଗେ ଆଉ ସ୍ୱର ଓଡ଼ିଶା ସେଇଠି ବି ଛୋଟ ଛୁଆମାନେ କେମିତି ଗୀତ ଗାଆନ୍ତି ଏତେ ଛୋଟ ହୋଇବି ସେ ବହୁତ ସୁନ୍ଦର ଗୀତ ଗାଆନ୍ତି ତ ମତେ ବହୁତ ଭଲ ଲାଗେ